ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ତାହାଦ୍ଵାରା ଆମର ବହୁତ କିଛି ଉନ୍ନତି ହେଉଛି ଆମର ମାତୃଭାଷା ଯେହେତୁ ଆମେ ତା ଟେକ ନିଶ୍ଚିତ ରଖିବା ମାତୃଭାଷା କ'ଣ ସେଇଠି ଆମର ବହୁତ ପୌରାଣିକ ତଥ୍ୟ ଅଛି ରାମାୟଣ ମହାଭାରତ ଆହୁରି ବିଭିନ୍ନ ମାନେ ପୂର୍ବପୁରୁଷର ତଥ୍ୟ ସେଠି ଅଛି ଆମେ ମାତୃଭାଷା ଦ୍ଵାରା ଜାଣିପାରିବା ତା'ପରେ ଆମେ କ'ଣ ଆମେ ମାତୃଭାଷା ଶିଖିଲେ ଆମେ ପରିବାରର କେମିତି ମାନେ ଭଲ ସଂସ୍କାର ଶିଖିବେ ଆମ ପିଲାଟା କେମିତି ଆମେ ଅଧିକ ଉନ୍ନତି କରିବା ଗୁରୁଜନମାନଙ୍କୁ କେମିତି ସମ୍ମାନ ଦେବା ଛୋଟ ପିଲାମାନଙ୍କୁ କେମିତି ସ୍ନେହ ଦେବା କେଉଁ ପର୍ବପର୍ବାଣୀରେ କ'ଣ କରାଯିବ ସେ ବିଷୟରେ ଆମ ସବୁ ତଥ୍ୟ ସେ ଆମ ପୌରାଣିକ ଭାଷା ବା ମାତୃଭାଷାରେ ଅଛି ତେଣୁ ଆମେ ମାତୃଭାଷାକୁ ରୁଦ୍ଧ କରିବା ବା ମାତୃଭାଷାର ଟେକ ରଖିବା